ହଁ ହଁ ଆପଣ ମିଶ୍ର ଟ୍ରେଡର୍ସ ତ ଇଏ ମୁଁ ସେ ଯେଉଁ ଆମର ବୃନ୍ଦାବନପୁର ପଞ୍ଚାୟତର ସେ ଯେଉଁ ପାଣି ମିସ୍ତ୍ରୀ କହୁଥିଲି ସେ ମୁଁ ଯେଉଁ ଜଣଙ୍କର ଦୁଇ ଜଣଙ୍କର ଯେଉଁ ଆମର ବାରିପଟୁ ବୋରିଂ କରିଛନ୍ତି ସେ ବୋରିଂ ଠାରୁ ପ୍ରାୟ ତିନିଜଣ ଲୋକଙ୍କର ସେ ଘରଠୁ ବୋରିଂ ହେଉଛି ଦୁଇଶହ ଫୁଟୁ ଦୂର ସେଥିପାଇଁ ଆମର ବୋରିଂରୁ ଘରକୁ ଯେଉଁ ପାଣିଟା ଆମର ଆସିବ ସେଥିପାଇଁ କେଉଁ ପ୍ରକାର ପାଇପିଟା ଆମର ଆବଶ୍ୟକତା ପଡ଼ିବ ଏବଂ କେତେ ଇଞ୍ଚିଆ ପାଇପି ହେଲେ ଆଉ କେଉଁ କମ୍ପାନୀର ମାନେ ପାଇପଟା ଟିକେ ଆମକୁ ଭଲ ହେବ ଟିକେ ଆପଣ ଟିକେ କୁହନ୍ତୁ ଯିବା ଆପଣଙ୍କ ପାଖକୁ ଆଣିବା କିଛିଟା ଆଉ ଏ ଶୁଣନ୍ତୁ ତାଙ୍କର ପାରିବାରିକ ଯେତିକି ଗୋଟେ ପରିବାର ପାଇଁ ମିନିମମ ସେ ଗୋଟେ ପରିବାରରେ ଆଠ ଜଣ ଲେଖାଁ କି ଦଶ ଜଣ ଲେଖାଁ ପରିବାର ରହୁଛନ୍ତି ତାଙ୍କର ଲାଟିନ ବାଥରୁମ ଅଛି ଡବଲ ଜଣଙ୍କର ଡବଲ ଜଣଙ୍କର ଡବଲ ଲାଟିନ ଅଛି ତେଣୁ ସେଥିପାଇଁ ଟାଙ୍କି ବି ସେମାନେ ଆମର ଯେଉଁ ଚାରି ଇଞ୍ଚିଆ ନନ୍ଦ ଇଏ ର ଉପରେ ପାଞ୍ଚ ଫୁଟୁ ଲେଖାଁରେ ଚାରି ଇଞ୍ଚିଆ ନନ୍ଦରେ ଏ ସବୁ ଟାଙ୍କି ତିଆରି ହୋଇଛି ସେଥିପାଇଁ ପାଇପ ଦରକାର ହଁ ସେହିଭଳିଆ ସେ ଥାର୍ଟି ଏମ ଏମ ପାଇପ କେଉଁ କମ୍ପାନୀର ଭଲ ପଡ଼ିବ ବୋଲି କହୁଛନ୍ତି ଆପଣ ଟିକେ କୁହନ୍ତୁ ଓରିପ୍ଲାଷ୍ଟର ନାଇଁକି ଆମର କେତେ ପଡ଼ୁଛି ତାର ସ୍କୋୟାର ଫୁ ଫୁଟ କେତେ ପଡୁଛି ମୁଁ ଟିକେ ଜାଣିବାକୁ ଚାହେଁ ଇଏ ଆମ ପାଇଁ କିଛି କ'ଣ ଡିସକାଉଣ୍ଟ ନାହିଁ ଆମେ ମିସ୍ତ୍ରୀ ଲୋକ ଆଉ ତମେ ମାଲିକକୁ ସିନା ଦେଢ଼ଶହ ଟଙ୍କା ଏ ଆପଣ ଟ୍ରାନ୍ସଫୋଟେସନ କେମିତି କ'ଣ ରଖୁଛନ୍ତି ନାଇଁ ଆମର ଆମର ଯାହା ହେଲେତ ଆମର ଏହିଠୁ ପଡ଼ିଯାଉଛି ମିନିମମ ସତର କିଲୋମିଟର ଡିସଟ୍ଯାନ୍ସ ରହିଯିବନା ଏବଂ ଯାହେଲେ ଗାଡ଼ି ଘୋଡ଼ା ଆମ କେତେ କ'ଣ ଲାଗିବ ଯାହେଲେ ମୁଁ କଁ ଆଉ ଗୋଟେ ଘର ପାଇଁ ଜିନିଷ ଆଣିଲେ ଆମକୁ ଟ୍ରାନ୍ସଫୋଟେସନ ଟା ଅଧିକ ଲାଗିବନି କି ମୁଁ ତିନିଟା ଜାଗା ବିକିଛି ତିନିଟା ଯାକର ଏକାବେଳେ ମାଲ ମଗାଇଦେବି ବୋଲି ଭାବୁଛି ଆଉ

ଆଚ୍ଛା ଆଚ୍ଛା ଅ ହଉ ହଉ ଆମ ପାଇଁ କିଛି ଆପଣ ରଖିଛନ୍ତି କି ସେମିତି କିଛି ଅଫର ଫଫର ରଖିଛନ୍ତି କି ମିସ୍ତ୍ରୀମାନଙ୍କ ପାଇଁ ମାସେ କ'ଣ ମୁଁ ତ ଆପଣ ଗୋଟେ ଦିନକରେ ଆଣିବି ତିନିଟା ରହିଛି ଆଉ ମାସ କଥା ଆଜ୍ଞା ଦେଖିଆ କାଇଁକି ଆପଣ କେତେ ଆଚ୍ଛା କେତେ ଟୋଟାଲ ପାଇପ ଲାଗିବ ବୋଲି ଆଶା କରୁଛନ୍ତି ମନେକର ଘର ଠୁ ସବୁ ଦୁଇଶହ ଫୁଟ ଦୂର ହେବ ଆମର ମାନେ ବୋରିଂ ଗେରାକ ହଁ ହଁ ତାପରେ ଅଛି ଉପର ଟାଙ୍କିକି ଯିବା ପାଇଁ ଡବଲ ସୋର୍ସ ସବୁ ହୋଇଛି ତାହେଲେ ଓରିପ୍ଲାଷ୍ଟର ଓରିପ୍ଲାଷ୍ଟରଟା ଭଲ ସବୁଠାରୁ ବୋଲି ଆପଣ କହୁଛନ୍ତି ହେଲେ ଓରିପ୍ଲାଷ୍ଟର ଆଣିଆ ହାରି ଆଉ କ'ଣ ନା ସବୁଠୁ କେଉଁଟା ଭଲ ପଡ଼ିବ ବୋଲି ଭାବୁଛନ୍ତି ଓରିପ୍ଲାଷ୍ଟର ଭଲ ପଡ଼ିବ ଆଚ୍ଛା ଠିକ୍ ଅଛି ଠିକ୍ ଅଛି ସେହି ଓରିପ୍ଲାଷ୍ଟର ନେଇଆସିବା ଆମେ ଆଉ ହଉ ହଉ ହଉ ରଖୁଛି ଆଜ୍ଞା ମୁଁ ପଠାଇଦେବି ମାଲିକଙ୍କୁ ଆଉ ହଉ